ରୋଷେଇ କହିଲେ ବାବା ବାବା କି କଷ୍ଟ ମୋର ପ୍ରଥମଥର ରୋଷେଇ ମୁଁ ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରିଥିଲି ଆଉ ଥରେ ମୋ ମାଁଙ୍କର ଦେହ ବହୁତଖରାପ ହେଇଥିବାରୁ କେହି ଘରେ ନଥିଲେ ମୁଁ ଏକୁଟିଆ ଥିବାରୁ ମୋତେ ହିଁ କରିବାକୁ ପଡ଼ିଥିଲା ସବୁ ଆଉ ମାଁ ମୋତେ କହିଥିଲେ ଛୁଆ ଟିକେ ଅଟା ଚକଟିକି ଦୁଇଟା ରୁଟି ଆଗ କର ଆଉ ପରିବାପତ୍ର କାଟିବାପାଇଁ ମୁଁ ପ୍ରଥମେ ଅଟା ଚକଟି ଥିଲି ଆଉ ରୁଟି କଲି ରୁଟିଗୁଡ଼ା ଫାଷ୍ଟ ଫାଷ୍ଟ ଗୋଲ ହେଲାନି ପୁରା ବଙ୍କା ତେଢ଼ା ହେଲା ଆଉ ସେକି ବି ଆସିଲାନି ଟିକିଏ ପୋଡ଼ିଗଲା ଏମିତି ପୋଡ଼ା ପୋଡ଼ା ଆଉ ଟିକିଏ କଞ୍ଚାଳିଆ ଟାଇପ୍ ର ରୁଟି ହେଇଥିଲା ଆଉ ପରିବା ତାପରେ କହିଥିଲେ ତରକାରୀ କରିବାକୁ ଟିକିଏ ତରକାରୀ ବି ହେଇପାରିଲାନି ପ୍ରଥମଥର ପାଇଁ ମୁଁ କାଟିଥିଲି ବାଇଗଣ ଆଳୁ ସାରୁ ଏହିସବୁ କାଟିକିରି ପାଣି ଦେଇକିରି ସିଜେଇବାପାଇଁ କହିଥିଲେ ତାକୁ ପାଣି ମୁଁ ଭାବିଲି ବାଇଗଣ ବୋଧେ ପାଣିରେ ବତୁରିଯାଏ ମାନେ ଡୁବିଯାଏ ସେହିହିସାବରେ ଫାଷ୍ଟ ପାଣି ଦଉଥିଲି କିନ୍ତୁ ଯେତେ ପାଣି ଦେଲେ ସୁଦ୍ଧା ବାଇଗଣଟା ତ ଭାସେନା ସେ ଭାସିଲା ପାଣି ବହୁତ ହେଇଗଲା ମୋ ମାଁ ବହୁତ ବ୍ୟସ୍ତ ଏମିତି ସବୁ ତରକାରୀ କରନ୍ତି ନି ଆଉ ମୁଁ ଯେହେତୁ ପ୍ରଥମଥର କରିଥିଲି ତେଣୁକରି ସେ ମୋତେ ଟିକିଏ କ୍ଷମା ଦେଇଥିଲେ ଆଉ ଖାଇଦେଇଥିଲେ ଚଳେଇଥିଲେ